ହ୍ୟାଲୋ ହଁ ଭାଇ ଅମନ ଢାବାରେ ଲାଗିଛି କି ଅମନ ଢାବାରେ ଲାଗିଛି ମୁଁ ଭଦ୍ରକରୁ କହୁଥିଲି ଭାଇ ଦୀପେଶ ସେ ଖାଇବା ଅର୍ଡ଼ରଟା ଦେବାର ଥିଲା ଭାଇ ଟୁ ଥାର୍ଟି ୟା ତିନିଟାବେଳେ ହଁ ଲଞ୍ଚ ଦରକାର ମାଛ ଭାତ ଭାଇ

ଆଚ୍ଛା ଚିଙ୍ଗୁଡ଼ି ଚିଙ୍ଗୁଡ଼ି କେତେ ଚିଙ୍ଗୁଡ଼ି ମାଛ

କଉ କଉ ମାଛ ହେବ ଆମକୁ ବାର ବାର କେଜି

ଟିକିଏ ଗ୍ରେଭି ଥିଲେ ଭଲ ଲାଗେ ଆଜ୍ଞା ଆଜ୍ଞା

ହଁ ହଁ ହଁ ଆଜ୍ଞା ଭଦ୍ରକ ସାଇ ମନ୍ଦିର ସାଇଟ୍ରେ ସେକେଣ୍ଡ ଲାଇନ୍ଟା କିଛି ପାମ୍ପଡ଼ ଏସବୁ ହେଲେ ଟିକିଏ ଭଲ ଲାଗିବ ଆଉ ତେଲ ତେଲ ତେଲର ଫ୍ରାଏ୍ କଲାନା ସେଇଟା ଆଣନ୍ତୁ ଗୋଟେ ଟ୍ୱୋଣ୍ଟିଟା ପିସ୍ ଆଣନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା

ହଁ ଆଜ୍ଞା